ଭାରତର ଲୋକମାନେ ପୁରୀ ଜଗନ୍ନାଥ ମନ୍ଦିରକୁ ବେଶି ଯାଆନ୍ତି କାହିଁକି ନା ଆମର ଏଠି ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ବିଶ୍ଵ ପ୍ରସିଦ୍ଧ ସେଠି ତ ବାର ମାସରେ ତେର ପର୍ବ ହୁଏ ତା ଭିତରୁ ଆଷାଢ଼ ମାସ ଶୁକ୍ଳ ପକ୍ଷ୍ୟ ଶ୍ରୀ ଗୁଣ୍ଡିଚା ଯାତ୍ରା ତାଙ୍କର ଶ୍ରେଷ୍ଠ ଯାତ୍ରା ସେହି ଯାତ୍ରାରେ ସିଏ ତାଙ୍କର ମାଉସୀ ମା' ଘରକୁ ନଅଦିନ ପାଇଁ ଯାଆନ୍ତି ନଅଦିନ ରଥ ଜଗନ୍ନାଥଙ୍କର ରଥ ଯେଉଁ ବଲଭଦ୍ରଙ୍କର ରଥ ସୁଭଦ୍ରାଙ୍କ ରଥ ରଥରେ ସିଏ ଯାଆନ୍ତି ଏଇଠି ବହୁତ ଭକ୍ତମାନେ ଆସନ୍ତି ବିଭିନ୍ନ ଜାଗାରୁ ଆସନ୍ତି ଦୁରଦୂରାନ୍ତରୁ ଆସନ୍ତି ଭାରତ ବାହାରୁ ମଧ୍ୟ ଭକ୍ତମାନେ ଆସନ୍ତି ଜଗନ୍ନାଥଙ୍କୁ ଜଗନ୍ନାଥଙ୍କ ରଥରେ ବସେଇକି ଟାଣି ଟାଣି ମାଉସୀ ମା' ମନ୍ଦିର ପର୍ଯ୍ୟନ୍ତ ନିଅନ୍ତି ଯେଉଁ ବଲଭଦ୍ରଙ୍କୁ ନିଅନ୍ତି ସୁଭଦ୍ରାଙ୍କୁ ନିଅନ୍ତି ଏହି ରଥଯାତ୍ରାରେ ଲକ୍ଷାଧିକ ଲୋକ ହୁଅନ୍ତି କୋଟି କୋଟି ଲୋକ ଆଉ ଏ ରଥଯାତ୍ରାକୁ ସମସ୍ତେ ଯାଆନ୍ତି ସେଇଠି ଦୋକାନ ବଜାର ସବୁ ଜିନିଷ ଥାଏ ସବୁ ଜିନିଷ କିଣାକିଣି କରନ୍ତି ଖାଆନ୍ତି ରୁହନ୍ତି ଜଗନ୍ନାଥଙ୍କର ତ ବାରମାସରେ ତେର ପର୍ବ ରକ୍ଷାବନ୍ଧନ ପର୍ବ ହୋଲି ପର୍ବ ନାଗାର୍ଜୁନ ବେଶ ରାଧା ଦାମୋଦର ବେଶ କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକ ବ୍ରତ ପ୍ରତ୍ୟେକ ପର୍ବ ପର୍ବାଣି ତାଙ୍କର ଜଗନ୍ନାଥଙ୍କର ହୋଇଥାଏ କେତେ ତାଙ୍କର ଷାଠିଏ ପଊଟି ଭୋଗ ଷାଠିଏ ପଊଟି ଭୋଗ ଜଗନ୍ନାଥଙ୍କର ସବୁଦିନ ରନ୍ଧା ହୁଏ ଅଭଡ଼ା ଅକାରରେ ତାହା ତାଙ୍କ ପାଖରେ ଭୋଗ ହୁଏ ଭକ୍ତ ମାନଙ୍କୁ ବିକ୍ରି କରାଯାଏ ଯେକୌଣସି ଦର୍ଶକ ମଧ୍ୟ ଯାଆନ୍ତି ସେଇଠି ଭୋଗ ଖାଆନ୍ତି ଆଉ ଟଙ୍କ ତୋରାଣି ପିଅନ୍ତି ବାଇଶି ପାହାଛ ତାଙ୍କର ଅଛନ୍ତି ଭକ୍ତ ମାନଙ୍କର ମାନସିକ ଥାଏ ସେହି ବାଇଶ ପାହାଛରେ ଗଡ଼ନ୍ତି ବଡ଼ଦାଣ୍ଡର ଧୁଳି ମୁଣ୍ଡରେ ମାରନ୍ତି ଏମିତି ତ କହିଲେ କଥା ସରିବ ନାହିଁ ଜଗନ୍ନାଥଙ୍କର ଯେତେ ରହିଛି